ପଶୁପାଳନରେ ସାଧାରଣତଃ ଆମେ ଗାଈ ପାଳନ କରୁ ଗାଈ ହେଉଛି ଆମର ଗୋମାତା ଆମେ ତାଙ୍କୁ ପାଳିଲେ ଆମ ସବୁ ବୈଜ୍ଞାନିକ ମତ ପୌରାଣିକ ମତ ସବୁଥିରେ ବି ମାନେ ଭଲ ଆମର କୁହନ୍ତି ଗ୍ରହ ଇଷ୍ଟ ହେବ ଗ୍ରହ ଖଣ୍ଡନ ହେବ କିନ୍ତୁ ଆମେ ଗାଈ ପାଳିଲେ ଖାଲି ଗାଈ ଯେ ଆମର ଗ୍ରହ ଇଷ୍ଟ ଖଣ୍ଡନ କରିବ ସେଇଆ ନୁହେଁ କିନ୍ତୁ ଆମକୁ ସେ ପୋଷିଲା ଭଳିଆ ଗାଈ ଆମେ ରଖିଲେ ଯେଉଁଠି ଋଣ କରିକି ଆମେ ଆମର ଓମଫେଡ଼ରୁ ଋଣ କରିକି ଆମେ ଗାଈ କିଣିଥିଲୁ ସେ ଗାଈର ଆମେ ବହୁତ ଉପକୃତ ହେଲୁ ତାର ବାଛୁରୀ ବଡ଼ କରିକି ତାକୁ ଆମେ ପୁଣି ଗାଈ କରିକି ବିକ୍ରି କରିଥିଲୁ ତାର ଗାଈର କ୍ଷୀର ଘିଅ ଗୋବର ସବୁ ଗାଈର କୌଣସି ଜିନିଷ ମାନେ ଆମର କ୍ଷତି ନୁହଁ ସବୁ ଜିନିଷ ଆମର ଲାଗିବ ଗୋବର ବିଲରେ ପଡ଼ିଲେ ସେ ଖତ ହବ ଆଉ କ୍ଷୀର ବିକ୍ରି କରି ଆମେ ଆମ ପରିବାର ପୋଷଣ କରୁଥିଲୁ ଆଉ ଓମଫେଡ଼ରୁ ଯେଉଁ ଆମେ ଯେଉଁ ଋଣ କରିକି ଆଣିଥିଲୁ ତାରି କ୍ଷୀର ବିକ୍ରି କରିକି ଆମେ ଆସ୍ତେ ଆସ୍ତେ ସେ ଋଣକୁ ସୁଝୁଥିଲୁ କିନ୍ତୁ ବହୁତ ଆମକୁ ଗାଈରୁ ଆମେ ଉପକୃତ ପାଇଛୁ ଗାଈ ଆମର ଗୋମାତା ବୋଲି ଆମେ ତାଙ୍କୁ ଧରିଛୁ କିନ୍ତୁ ସେ ପ୍ରକୃତ ଆମର ମାତା ଭଳିଆ ଆମକୁ ସେ ପୋଷୁଥିଲେ ଆଉ ଏତିକି ତାଙ୍କର ଯେଉଁ ଦେହ ଖରାପ କି ଭଲ ମନ୍ଦ ହେଲେ ଆମକୁ ଟିକେ ବହୁତ କଷ୍ଟ ହୁଏ ତାଙ୍କର ଯେଉଁ ଦେହ ଖରାପ ଆମର ଗୋଟେ ଗାଈ ରଖିଥିଲୁ ତାର ବାଛୁରୀର ଦେହ ଖରାପ ହେଲା ଆଉ ଗାଈର ଦେହ ଖରାପ ହେଲା ଏମିତି ହେଇକି ବହୁତ ସେଥିରେ ଆମେ ଆମକୁ ଗାଈ ଟିକେ ହଇରାଣ କଲା ତା'ପରେ ପୁଣି ଔଷଧ ପତ୍ର ଖାଇ ତାର ସେବା କରି ଆମେ ତାକୁ ଭଲ କରି ପୁଣି ସିଏ କ୍ଷୀର ଦେଲା ଆଉ ସେ କ୍ଷୀରକୁ ବିକ୍ରି କରି ଆମ ପିଲାମାନେ କ୍ଷୀର ଖାଇବେ ପୁଣି ବିକ୍ରି କରି ତା ଧିଅରୁ ପଇସା ଆମେ ଘରେ ଚଳେ ଚଳିପାରିବୁ ଗାଈ ଆମକୁ ବହୁତ ଉପକାରରେ ସାହାଯ୍ୟ କରିଛି ଗାଈ ଆମର ଗୁଣେ ଖାଇଲେ ଆମକୁ ଦୁଇ ଗୁଣ ସିଏ ଦେବ ଆଉ କିନ୍ତୁ ତା ତ ଧିଅରେ ଯେଉଁ ଆୟ ଅଛି ଆଉ କୌଣସି ଥିରେ ଆୟ ନାହିଁ କିନ୍ତୁ ଏଇଆ ତୁମକୁ ବହୁତ ପରିଶ୍ରମ ପରିଶ୍ରମ ହେଲେ ବି ତାର ମୂଲ୍ୟ ସେ ରଖେନି ସବୁ ଗାଈର ପଶୁପାଳନର କିଛି ମାନେ କ୍ଷତି ନାହିଁ ସବୁବେଳେ ଲାଭରେ ଆମକୁ ସିଏ ରଖେ ପଶୁପାଳନ ଗାଈ ସାଧାରଣତଃ ଗାଈରେ ଆମେ ଯାହା ଲାଭ କରିଛୁ ଆଉ କୌଣସି ପଶୁ ପାଳନରେ ଏମିତି ଲାଭ ହବନି ଗାଈ ବି ଆମର ପାଞ୍ଚଟି ଗାଈ ରହିଲା ଗୋଟେ ପରିବାର ଭଲ ସେ ସେ ଚଳି ପାରିବେ ସେଥିରୁ କିଛି ଅସୁବିଧା ନାହିଁ ଆଉ ତାର ବାଛୁରୀ ବି ବଡ଼ ହୋଇ ସେଥିରୁ ଆମେ ତାକୁ ଗାଈ କରି ବିକ୍ରି କଲେ ପୁଣି ପୁଣି ଆହୁରି ପଇସା ତୁମକୁ ସେଥିରୁ ମିଳେ ଆଉ ଗାଈ ପଶୁପାଳନ ଭିତରେ ଗାଈଟା ଆମର ବହୁତ ଭଲ ଉପା ଉପାଦାନ ସେଥିରୁ ମିଳେ ଏବଂ ସବୁ ତାର ଗୋବର ଖତ ତାର କୌଣସି ଜିନିଷ ଆମର କ୍ଷତିକାରକ ନୁହଁ ସବୁ ଆମର କାମରେ ଲାଗେ ବହୁତ ସେ ଆମକୁ ସାହାଯ୍ୟ କରେ